ମୁଇଁ ଜଣେ ଚାଷୀ ଘରର ଝିଅ ଆମ ଘରେ ଚାଷ କରିଥାନ୍ତି ଆଉ ମୁଁ ଚାଷ କାମଟା ଏଇଥିପାଇଁ ଗ୍ରହଣ କଲି କି କି ଆମ ବାଡ଼ି ଆମର ଗୋଟିଏ ବାଡ଼ି ଅଛି ଯେଉଁଥିରେକି ଆମେ ଫଳ ପନିପରିବା ସବୁ ଲଗେଇଛୁ ଆଉ ଆଜି କାଲି କଣ ହେଇଛି ନା ବଜାରରେ ତ ପରିବାର ବହୁତ ଚାହିଦା ଅଛି ଯେଉଁଟାକି ଆମ ଭଳିଆ ଗୋଟେ ସାଧାରଣ ମଣିଷ ତ ଏତେ ପଇସା ଦେଇକି ପନିପରିବା କିଣିପାରୁ ନାହିଁ ତ ସେଇଥିପାଇଁ ଆମେ ନିଜକୁ ଚାଷ କରିକି ପନିପରିବା ସବୁ ଲଗେଇଛୁ ଆଉ ଏହା ମୋ ବାବା ସବୁବେଳେ ଚାଷ କରନ୍ତି ମୋ ବାବାଙ୍କ ପ୍ରେରଣାରେ ମୁଁ ଅନୁପ୍ରାଣିତ ହୋଇ ଏହି ଚାଷ କାମକୁ ମୁଁ ଗ୍ରହଣ କରିଛି